ଗୀତ ଗାଇବା ସମୟରେ ମୁଁ ମୋର ବ୍ୟାଣ୍ଡ ଏବଂ ସାଥିୀଙ୍କୁ ସହଯୋଗ କରିବା ପାଇଁ ଚେଷ୍ଟା କରିବି କାରଣ କେବଳ ମୁଁ ମୋର ଭଲ ଭାବରେ ଗାଇ ଚାଲିଲି ତାହା ଲୋକମାନଙ୍କୁ ଭଲ ଲାଗିବ ନାହିଁ କେବଳ ଗୋଟେ ସ୍ୱରରେ ଗାଇଲେ ଏହା ଅନ୍ୟମାନଙ୍କୁ ଭଲ ଲାଗିବ ନାହିଁ ଏବଂ ଆକର୍ଷଣୀୟ ଲାଗିବ ନାହିଁ ତାଙ୍କୁ ଶୁଣିବା ପାଇଁ ଯଦି ଭଲ ନ ଲାଗିବ ତା'ହେଲେ ଆମର ଗୀତ ଗାଇବାର କୌଣସି ମୂଲ୍ୟ ରହିବ ନାହିଁ ତା' ସହିତ ଆମକୁ ଆମର ଗୀତକୁ କେହି ପସନ୍ଦ ମଧ୍ୟ କରିବେ ନାହିଁ ଯଦି ଆମର ବା ବ୍ୟାଣ୍ଡ ବାଦ୍ୟର ତାଳେ ତାଳେ ଆମର ସଙ୍ଗୀତ ଯିବ ତା'ହେଲେ ଆମର ଗୀତଟି ଯିବ ତା'ହେଲେ ଲୋକମାନଙ୍କୁ ତାହା ବହୁତ ଭଲ ଲାଗିବ ଶୁଣିବା ପାଇଁ ମଧ୍ୟ ଭଲ ଲାଗିବ ସେମାନଙ୍କୁ ଯଦି ଶୁଣିବା ପାଇଁ ଭଲ ଲାଗିବ ତା'ହେଲେ ସେମାନେ ଆମର ପ୍ରଶଂସା ମଧ୍ୟ କରିବେ ଏବଂ ତାଙ୍କ ପ୍ରଶଂସା ପାଇଁ ଆମର ଅନେକ ଉନ୍ନତି ମଧ୍ୟ ହେଇପାରିବ ତେଣୁ ଆମକୁ ତାଙ୍କ ଦର୍ଶକଙ୍କ ମନପସନ୍ଦ ହେଲା ଭଳିଆ ଗୀତ ଗାଇବାକୁ ପଡ଼ିବ ଏବଂ ତାଙ୍କୁ ରୁଚି ଲାଗିଲା ଭଳିଆ ତାଙ୍କ କହିବା ଅନୁଯାୟୀ ଗୀତ ଗାଇବାକୁ ପଡ଼ିବ ମୁଁ ମୋର ବ୍ୟାଣ୍ଡ ଏବଂ ସହଜ ସାଥିଙ୍କୁ ସହଯୋଗ କରିବା ପାଇଁ ପ୍ରଥମେ ତ ମୁଁ ବ୍ୟାଣ୍ଡକୁ ଶୁଣିବି ଯେ ବ୍ୟାଣ୍ଡର ବ୍ୟାଣ୍ଡ ବାଦ୍ୟର ତାଳେ ତାଳେ ଯିବି ସେଠାରେ କ'ଣ ବାଜୁଚି ବାଦ୍ୟକୁ ଭଲ ଭାବରେ ଶୁଣିବି ତା'ପରେ ବାଦ୍ୟ ବାଦ୍ୟ ଅନୁସାରେ ଗୀତକୁ ତୀବ୍ର କିମ୍ବା ଧୀର ଭାବରେ ଗାଇବି ଏବଂ ମୋ ସାଥିଙ୍କୁ ସହଯୋଗ ମଧ୍ୟ କରିବି ଯଦି କୌଣସି ସ୍ଥାନରେ ସେମାନେ ଗୀତଟିକୁ ଭୁଲି ଯାଉଛନ୍ତି ତା'ହେଲେ ତାଙ୍କୁ ମନେ ପକାଇ ଦେବା ପାଇଁ ଚେଷ୍ଟା କରିବି ଏବଂ ତାଙ୍କ ବଦଳରେ ମୁଁ ସେହି ଭୁଲଟାକୁ ସୁଧାରିବାକୁ ଚେଷ୍ଟା କରିବି ଏବଂ ଯଦି କୌଣସି ଜାଗାରେ ମୁଁ ଭୁଲି ଯାଉଛି କିମ୍ବା କୌଣସି ଅସୁବିଧା ହେଉଛି ତା'ହେଲେ ତାଙ୍କର ସାହାଯ୍ୟ ମଧ୍ୟ ନେବି ଏଥିରେ ଟିମ୍ ୱାର୍କ ଦଳଗତ ଭାବରେ କାର୍ଯ୍ୟ କଲେ ଆମର ଆମେ ସଫଳତା ପାଇପାରିବା ଏବଂ ଆମର ଉନ୍ନତି ହେଇପାରିବ କିନ୍ତୁ ଯଦି କେବଳ ଆମେ ଆମର ନିଜର ସ୍ୱାର୍ଥ ଦେଖିବା ଏବଂ ନିଜେ ଏକାକି ସବୁକଛି କରିବା ପାଇଁ ଚେଷ୍ଟା କରିବା ତା'ହେଲେ ତାହା ସମ୍ପୂର୍ଣ୍ଣ ହେଇପାରିବ ନାହିଁ କାରଣ ଏକାକି ଆମେ ଯଦି କରିବା ଆମେ ଆମର ଗୀତ ଭଲ ହବ ନାହିଁ ଆମେ ଯଦି ସମସ୍ତେ ମିଳିତ ଭାବରେ ସମସ୍ତଙ୍କୁ ସହଯୋଗ କରି କାର୍ଯ୍ୟ କରିବା ତା'ହେଲେ ଆମର ସଙ୍ଗୀତ ଗୀତ ମଧ୍ୟ ଭଲ ହେବ ଦର୍ଶକଙ୍କୁ ବି ଭଲ ଲାଗେ ଏବଂ ଲୋକମାନେ ଆକର୍ଷିତ ହେବେ ଏବଂ ଆମକୁ ପ୍ରଶଂସା ମଧ୍ୟ କରିବେ ଏବଂ ତାଙ୍କ ଠୁ ପ୍ରଶଂସା ପାଇଲା ପରେ ଆମେ ବହୁତ ଉନ୍ନତି କରିବା ଏବଂ ଆଗକୁ ମଧ୍ୟ ଯାଇପାରିବା